ମୋର ଗୁପ୍ତ ଉପଚାର ଉପଚାର ମସଲା ମୁଁ ତିଆରି କରିଥିବା ନିଜେ ହେଉଛି ଧନିଆ ପାଉଡ଼ର ନିଜେ ମୁଁ ନିଜେ ବାଟିବା ପାଇଁ ପସନ୍ଦ କରେ ଧନିଆ ଜିରା ଆଉ ଗରମ ମସଲା ନିଜେ ତିଆରି ତିଆରିି କରୁ ଆମେ ରୋଷେଇ କଲେ ବହୁତ ଭଲ ଟେଷ୍ଟ ହେଇଥାଏ କିମ୍ବା ବାହାରେ ଯେଉଁ ମସଲା ଆମେ ଆଣୁ ସେହି ମସଲାରେ କୌଣସି ବହୁତ କିଛି କେମିକାଲ ମିଶ୍ରଣ ହୋଇଥାଏ ଯେଉଁଥିପାଇଁକି ସେହି ମସଲା ଗୁଡ଼ାକର ଏତେ ଠିକରେ ଟେଷ୍ଟ ଆସେନି ନିଜେ ତିଆରିବା ଦ୍ୱାରା ବହୁତ ମସଲା ବହୁତ ଟେଷ୍ଟି ଆସେ ଯେଉଁ ମସଲା ଗୁଡ଼ାକ ମୁଁ ଘରେ ତିଆରିକି ଖାଦ୍ୟରେ ମିଶ୍ରଣ କରିବା ପାଇଁ ବହୁତ ଭଲ ଲାଗେ ବାହାର ଜିନିଷ ଗୁଡ଼ାକ ବାହାର ମସଲା କୌଣସି ୟୁଜ଼ କରିବା ପାଇଁ ମୋତେ ଭଲ ଲାଗେନି ମୁଁ ନିଜେ ମସଲା ତିଆରି କରେ ଆଉ ନିଜେ ଖାଦ୍ୟରେ କୌଣସି ତରକାରୀରେ ମିଶ୍ରଣ କରିବାପାଇଁ ଭଲପାଏ